ଭାରତ ହେଉଛି ଏକ କଳା ଏବଂ ସାଂସ୍କୃତିକ ରାଷ୍ଟ୍ର ଏଥିରେ ବହୁତ ମାତ୍ରାରେ କଳା ଏବଂ ସାଂସ୍କୃତିକ ନୃତ୍ୟ ଦେଖିବାକୁ ମିଳିଥାଏ ଦିନକୁ ଦିନ ଏହି କଳା ଏବଂ ସାଂସ୍କୃତିକ ଲୁପ୍ତ ହେବାରେ ଲାଗିଛି ସେଥିମଧ୍ୟରୁ ଭାରତନାଟ୍ୟମ ଏବଂ ଓଡ଼ିଶୀ ଅଧିକ ମାତ୍ରାରେ ଲୁପ୍ତ ହେଉଛି ତେଣୁ ଆମେ ଭାରତବାସୀ ଏହାର ସଂରକ୍ଷଣ କରିବାକୁ

ସଂରକ୍ଷଣ କରିବାର ମାଧ୍ୟମ ହେଉଛି ବିଭିନ୍ନ ଜିଲ୍ଲାରେ ମନସ୍ଵମିକ ପ୍ରୋଗ୍ରାମଗୁଡ଼ିକ ଖୋଲି ଯୁବକ ଯୁବତୀମାନଙ୍କୁ ତାଲିମ ଦେବାକୁ ପଡ଼ିବ ଯାହାଦ୍ୱାରା ନିଜର କଳା ଏବଂ ସାଂସ୍କୃତିକ ବିଶ୍ୱସ୍ତରରେ ପହଞ୍ଚାଇ ପାରିବା